ଯେତେବେଳେ ଛୋଟ ଛୁଆଟିଏ ହେଇଥିଲି ସେଇ ସମୟରେ ମୋର ହସ୍ତାକ୍ଷର ହାଣ୍ଡରାଇଟିଙ୍ଗ ବହୁତ କଦର୍ଯ୍ୟ ଥିଲା ବହୁତ ଖରାପ ଥିଲା ମୁଁ ସେଥିପାଇଁ ଘରଲୋକଙ୍କଠାରୁ ବହୁତ ଗାଳିବି ଶୁଣିଥିଲି ଏମିତିକି ମାଡ଼ବି ଖାଇଥିଲି ତ ମୋତେ ହାଣ୍ଡରାଇଟିଙ୍ଗ ସେତେ କ୍ଲିଅର ହଉନଥିଲା କି ଏତେ ବି ସୁନ୍ଦର ନଥିଲା ଅନ୍ୟମାନଙ୍କ ଭଳି ସେଥିପାଇଁ ମୋର ମାର୍କ ବି ବହୁତ କମ୍ ରହୁଥିଲା ହାଣ୍ଡରାଇଟିଙ୍ଗ ଲାଗି ମୁଁ ମୋର ହାଣ୍ଡରାଇଟିଙ୍ଗ କି ଚେଞ୍ଜ କରିବା ଲାଗି ବହୁତ ଚେଷ୍ଟା କରିଥିଲି କିନ୍ତୁ ହଉନଥିଲା କିନ୍ତୁ ଥରେ ମୋର ଦାଦା ଯିଏ ସିଏ ତାଙ୍କ ଗୋଟେଥର ତାଙ୍କଠାରୁ ମୁଁ ମାଡ଼ ଖାଇଥିଲି ଓ ସେବେଠାରୁ ପ୍ରତିଜ୍ଞା କରିଥିଲି ଯେ ମୁଁ ମୋର ହାଣ୍ଡରାଇଟିଙ୍ଗକୁ ଚେଞ୍ଜ କରିବି ବୋଲି ଆଉ ସେବେଠାରୁ ଲାଗି ପଡ଼ିଲି ମୋ ହାଣ୍ଡରାଇଟିଙ୍ଗ ଚେଞ୍ଜ କରିବା ପାଇଁ ଓ ତା' ପରେ ସବୁଦିନ ବସି ବହୁତ କିଛି ନା କିଛି ଲେଖେ ଲେଖି ଲେଖି ଲେଖି ଲେଖି ମୁଁ ମୋର ହାଣ୍ଡରାଇଟିଙ୍ଗକୁ ଚେଞ୍ଜ କରାଇପାରିଲି